ଦେଖନ୍ତୁ ମୋତେ ସିଲେଇବା ପାଇଁ ବହୁତ ଭଲଲାଗେ ମୁଁ ସେ ସିଲାଟା ମାନେ ମୋ ନିଜ ଟ୍ୟାଲେଣ୍ଟରେ ମୋ ନିଜ ମନ ଭିତରୁ ମୋ ନିଜ ମାଇଣ୍ଡରୁ ମୁଁ ସେ ଟେଲେରିଙ୍ଗ ମାନେ କରେ ମୋତେ ଟେଲେରିଂ କରିବା ପାଇଁ ବହୁତ ଭଲଲାଗେ ହେଲେ ମୁଁ ସେଇଟା ମୁଁ ସେ ଆଶା ମୁଁ କେମିତି ପୂରଣ କରିଥାନ୍ତି ହେଲେ ମୁଁ କ'ଣ କଲିି ନା ବାପାଙ୍କୁ କହିଲି ଯେ ମୋର ଗୋଟେ ମେସିନ୍ ଆଣିଦିଅନ୍ତୁ ସିଲେଇ ମେସିନ୍ ମୁଁ ଟେଲରିଂ କରିବି ହେଲେ ବାପା କହିଲ ହଉ ଠିକ୍ ଆଣିଦେବି ହେଲେ ସେମିତି ମୋତେ ସେ ଟେଲିରିଂ କରିବା ପାଇଁ ମାନେ ସେ ସିଲେଇ ମେସିନ୍ ଆଣିଦେଲେ ମୁଁ ସିଲେଇ କଲି ମୋତେ ସେ ସିଲେଇ କରିବା ପାଇଁ ମାନେ ମୋ ଫ୍ରି ଟାଇମରେେ ସେ ସିଲେଇ ଟେଲିରିଂ କରେ ମାନେ ମୋତେ ଯଦି ମୋ ଖୁସି ଲାଗେ ମୁଁ ସେ ସେମିତି ଟାଇମରେ ମୁଁ ଟେଲିରିଂ କରେ ମୋତେ ବହୁତ ଭଲଲାଗେ ଟେଲିରିଂ କରିବା ପାଇଁ ମାନେ ମୋ ନିଜ କଳା ମୁଁ ନିଜେ ଦେଖେ